ନବଜାତ ଶିଶୁ ପାଇଁ ଆମେ ପରିଷ୍କାର ପରିଚ୍ଛନ୍ନତା ରଖିବା ଅପରିଷ୍କାର ଯୋଗୁଁ ଶିଶୁ ଅସୁସ୍ଥ ହୋଇଥାଏ ଶିଶୁର ଘରକୁ ଆମେ ସଫା ସୁୁତୁରା ରଖିବା ତା'ର ସବୁ ପୋଷାକ ଗୁଡ଼ିକ ସଫା ରଖିବା ତାହାକୁ ନେଇ ଆମେ ଖରାରେ ଶୁଖାଇବା ଓ ସେ ଶୋଇବା ବେଳରେ ଆମେ ତା ଚାରିପାଖରେ ମଶାରି ବ୍ୟବହାର କରିବା ନହେଲେ ତାକୁ ଡେଙ୍ଗୁ ଜ୍ୱର ମ୍ୟାଲେରିଆ ହୋଇଥିବ ସିଏ ଖାଇବା ପୂର୍ବରୁ ହାତ ସାବୁନରେ ଧୋଇବା ଓ ଖାଇ ସାରିବା ପରେ ତା'ର ହାତର ସଫା ରଖିବା ଓ ତା'ର ସବୁ ବେଳେ ଯତ୍ନ ନେବା ଉଠିବା ସମୟରେ ତା'ର ମୁହଁକୁ ସଫା ରଖିବା ଓ ଭଲ କପଡ଼ାରେ ମୁହଁ ପୁଛିବା ଓ ଏବଂ ଆମେ ଘରରେ ଘରରେ ଲୁଗା ଶୁଖାଇଲେ ପଡ଼ାର ସବୁ କୀଟାଣୁମାନେ ମରିଯାଇଥାନ୍ତି ମଶାରିକୁ ଆମେ ମଶାରିରେ ମାରିଥାଉ ଏବଂ ମଶାରିରେ ରକ୍ତ ଲାଗିଯାଇ ଥାଏ ସେଥିପାଇଁ ଆମେ ଶୁଖାଇ କରି ଖରାରେ ମୁଖାଇ ଥାଉଁ ଏବଂ କୀଟମାନେ ମରିଯାଇଥାନ୍ତି ଆମେ ଘରକୁ ଡେଟଲ ପାଣିରେ ଘରକୁ ସଫା ରଖିଥାଉ ଓ ସେ ସବୁବେଳେ ସଫା ରଖିବା ଉଚିତ ନହେଲେ ତାକୁ କେତେବେଳେ ବି ମୃତ୍ୟୁ ହୋଇଯାଇପାରିବ ନହେଲେ ଆମେ ତାକୁ ସଫା ନରଖିଲେ କିଛି ବି ହୋଇଥାଏ